ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦୌଡ଼ିବାରେ ନିୟୋଜିତ ହୁଅନ୍ତି ସେମାନେ ବ୍ୟାୟାମ କରନ୍ତି ସେଥିପାଇଁ ସେମାନଙ୍କୁ ଦୌଡ଼ିବାରେ ବହୁତ ଉତ୍ସବ ଆନନ୍ଦିତ ମିଳେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରୁହେ ସେମାନେ ଦୌଡ଼ିବା ଦ୍ୱାରା କସରତ କରିବା ଦ୍ୱାରା ସେମାନଙ୍କର ହାଇଟ ରୁହେ ଫିଗର ଠିକ୍ ରୁହେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଠିକ ରୁହେ ଯଦି ପିଲାମାନେ ଦୌଡ଼ ନ କରିବେ ତାହେଲେ ଦିନକୁ ଦିନ ଅଳସୁଆ ହେଇ ରହିଯିବେ ସେମାନେ ଆଗକୁ କିଛି କାମ କରିପାରିବେ ନାହିଁ କାମ ନ କଲେ ସେମାନେ ସେମାନଙ୍କର ଭବିଷ୍ୟତ ଗଢ଼ିବେ କେମିତି ସେଥିପାଇଁ ସେମାନେ ସକାଳୁ ଉଠି ଦୌଡ଼ାଦୌଡ଼ି କରନ୍ତି ବ୍ୟାୟାମ କରନ୍ତି ଓ ସେମାନେ କରିବା ପାଇଁ ବାପା ମାଆମାନେ ସେମାନେ ମଧ୍ୟ ସାହାଯ୍ୟ କରିଥାନ୍ତି ସେମାନେ ଦୌଡ଼ିବାରେ ଦୌଡ଼ିବା ସମୟରେ ସେମାନଙ୍କୁ ଗ୍ଲୁକୋଜ୍ ଦେଇଥାଉ ପାଣି ମଧ୍ୟ ଦେଇଥାଉ ନହେଲେ ସେମାନେ ରାସ୍ତାରେ ପଡ଼ିଯିବେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଇଯିବ ସେଥିପାଇଁ ଛୋଟ ପିଲାମାନଙ୍କୁ ସ୍ୱାସ୍ଥ୍ୟ ରଖିବାରେ ସାହାଯ୍ୟ କରିବା ପାଇଁ ଆମେ ଗ୍ଲୁକୋଜ୍ ପାଣି ଆଉ ବ୍ୟବସ୍ଥା ମଧ୍ୟ କରିଥାଉ ଏବଂ ସେମାନଙ୍କୁ ଦୌଡ଼ିବାରେ ଆମେ ସାହାଯ୍ୟ କରିଥାଉ